ଆଜ୍ଞା କୁହନ୍ତୁ

ଆଜ୍ଞା ମାନେ ଯେଉଁ ଲାଇଟ୍ ସୁଇଜ୍ ଏଇଗୁଡ଼ା ସବୁ ଖରାପ ହେଇଯାଇଛି ନା କ'ଣ ମାନେ କ'ଣ ହେଇଛି ତାର ଆଜ୍ଞା ଆଜ୍ଞା ତା'ହେଲେ ନାଇଁ ଆଜ୍ଞା ପିଲା ତା'ହେଲେ ଯାଇଥିଲେ କ'ଣ କାମ କରିଥିଲେ ଜାଣିନି ହଁ ହଉ ଆପଣଙ୍କର ଆଡ୍ରେସଟା କେଉଁଠି କହିଲେ ଆଜ୍ଞା ଆଉ ତ ପିଲା ତ ଲଗାଇ ଯାଇ ଯାଇଥିଲେ ପିଲା ପିଲା କ'ଣ ଭୁଲ କରିଛନ୍ତି ହଉ ଆପଣଙ୍କର କାମ ହେଇଯିବ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଟିଭିଟା ତ ଆପଣଙ୍କର ପଏଣ୍ଟକୁ ଆଜ୍ଞା ତାର ଉପରେ ଯାହା ପ ଖରାପ ହେଇଥିବା ଇଣ୍ଟରନାଲ୍ ୱାରିଙ୍ଗ ଯାହା ଖରାପ ହେଇଥିବ ଆଜ୍ଞା ଦେଖାଯିବ ଆଉ ଆଜ୍ଞା ଆଜ୍ଞା ସେ କ ଆଜ୍ଞା ମୁଁ ଆପଣଙ୍କ ଯାଇକି ହେଇଯିବ କାମ ଆଉ ନାଇଁ ଭଲ ତାର ତ ଦିଆ ହେଇଥିଲା କ'ଣ ଆମେ କ'ଣ କହିପାରିବୁ କି କ'ଣ ହେଉଛି କ'ଣ ନାଇଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହେ ମୁଁ ଆଜ୍ଞା ପିଲାଙ୍କୁ ପଠେଇକି ଆପଣଙ୍କୁ କାଲି ସକାଳ ସାତଟା ସୁଦ୍ଧା କାମ ହେଇଯିବ ଆଜ୍ଞା ଆପଣ ଆସିଲେ ବି ଚିହ୍ନିପାରିବେ ଦୋକାନକୁ ଆସିଲେ ଆପଣ ତ ଜାଣିଛନ୍ତି ଆମ ଆଡ୍ରେସ୍ ଆସିଲେ କିଣି ପାରିବେ ଦୋକାନରୁ ଆଜ୍ଞା ଆପଣଙ୍କ ସୁଇଚ୍ ଫୁଇଚ୍ କିଛି ପୋଡ଼ି ଯାଇଛି କି ଆଜ୍ଞା ଆଜ୍ଞା ଆପଣ ବ୍ୟସ୍ତ ହୁଅନ୍ତୁନି ଆମେ ଯାଇଁକି ଆମ ପିଲା ଯାଇ କି ଆପଣଙ୍କର ଯାଇକି କାମ କରିଦେବେ ସମ୍ପୂର୍ଣ ଠିକ୍ ହୋଇଯିବ ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କ ଆଡ୍ରେସ୍ ଟା ଫୋନ୍ରେ ୱାଟସଆପ୍ କରିଦିଅନ୍ତୁ ମୁଁ ଯାଇକି ଆପଣଙ୍କ କାମ କରିଦେବେ ପିଲା

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ପିଲାଙ୍କୁ ପଠେଇବି ଆପଣଙ୍କ କାମ ହେଇଯିବ ଆଉ କାଲି ସକାଳ ସୁଦ୍ଧା କାମ ହେଇଯିବ ଆଜ୍ଞା ଆଜ୍ଞା